ହଁ ଆମ ଅଞ୍ଚଳରେ କଳା ବା କଳାକୃତିର ବିକାଶ ଉପରେ ଖବର କାଗଜରେ ବିଭିନ୍ନ ପ୍ରକାର ସବୁ ଖବର ପ୍ରକାଶ ପାଇଥାଏ କୌଣସି କଳାକାର ବା କାରୁକାର୍ଯ୍ୟକାରୀମାନେ ଯଦି ସେମାନେ ରାଜ୍ୟସ୍ତରୀୟ ଜିଲ୍ଲାସ୍ତରୀୟ କିମ୍ବା ଆମ ଦେଶରେ କୌଣସି ଜାଗାରେ ପୁରସ୍କୃତ ହୋଇଥାଆନ୍ତି ତାଙ୍କର ଖବର ବାହାରିଥାଏ ଏବଂ ସେ ତାଙ୍କର ଦକ୍ଷତା କିପରି ଦେଖାଇଥାନ୍ତି ସେ ସବୁର ମଧ୍ୟ ଖବର ପ୍ରକାଶ ପାଇଥାଏ ଯାହାଦ୍ୱାରା କି ଆମର ଛୋଟ ଛୋଟ ପିଲା ବା ଯୁବକମାନେ ତାକୁ ଦେଖି ପ୍ରୋତ୍ସାହିତ ହୋଇଥାଆନ୍ତି ଓ ଯାହାର ସେହି କଳା ଦିଗରେ ଯେମିତିକି କିଏ ଚିତ୍ର ଆଙ୍କିବାରେ କିଏ ମୂର୍ତ୍ତିକାରରେ କିଛି କାରୁକାର୍ଯ୍ୟ ବନେଇବାରେ କିଏ ବାଲୁକା ଶିଳ୍ପ ବନେଇବାରେ ଏସବୁରେ ଯାହାର ଯେଉଁଥିରେ ଇଚ୍ଛା ସେମାନେ ମଧ୍ୟ ଉତ୍ସାହିତ ହୋଇ ସେଥିରେ ନିଜର ଭବିଷ୍ୟତ ଗଢ଼ିବା ପାଇଁ ଲାଗିଥାଆନ୍ତି ଯେମିତିକି ଆମ ଓଡ଼ିଶାର ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ହୋଇଗଲେ ଯିଏକି ଦେଶ ବିଦେଶରେ ବହୁତ ନାମ ଓ ଖ୍ୟାତି ଅର୍ଜନ କରିଛନ୍ତି ତାକୁ ଦେଖି ଆମର ଏଠାକାର ଅଞ୍ଚଳର ପିଲାମାନେ ମଧ୍ୟ ଧୀରେ ଧୀରେ ବାଲୁକା ଶିଳ୍ପୀ କରିବାରେ ବା ମାଟିରେ ବିଭିନ୍ନ ପ୍ରକାର ସବୁ ଜିନିଷ ବା ଚିତ୍ର ବନେଇବାରେ ଚେଷ୍ଟା କରୁଛନ୍ତି ସଫଳ ବିଫଳ ହବା ଏକ ଅନ୍ୟ ଘଟଣା କିନ୍ତୁ ଚେଷ୍ଟା କରି ସେଥିରେ ନିଜର ଇଚ୍ଛା ପ୍ରକାଶ କରୁଛନ୍ତି ସେଇଟା ଏକ ବଡ଼ କଥା ଯାହା ସବୁ କି ଖବର କାଗଜ ଦ୍ୱାରା ପୂର୍ଣ୍ଣ ହେଇପାରୁଛି ଓ ଆମର ବିଭିନ୍ନ କାରୁକାର୍ଯ୍ୟ କଳାମାନଙ୍କ ଦ୍ୱାରା ପିଲାମାନେ ଲୋକମାନେ ମଧ୍ୟ ଜାଣିପାରୁଛନ୍ତି